ଖେଳ ଖେଳ ମଧ୍ୟ ଜୀବନର ଖେଳର ଆମର ସମୟର ବିଭିନ୍ନ ଅଂଶ ସକ୍ରିୟ ହୋଇଉଠେ ଆମକୁ ବହୁତ ଆନନ୍ଦ ବି ମିଳିଥାଏ ଆମେ ଖେଳ ଖେଳିବା ଦ୍ଵାରା ଆନନ୍ଦିତ ହଉ ଏବଂ ଆମର ଯେଉଁ ସ୍ମରଣ ଶକ୍ତି ଅଛି ତାହା ବି ସକ୍ରିୟ ହୁଏ ଖେଳ ହେଉଛି ଏକ ଭଲ ଜିନିଷ ସେଇଥିପାଇଁ ସବୁ ସ୍କୁଲ୍ ସ୍କୁଲ୍ରେ ବି ଖେଳ କମ୍ପିଟିସନ୍ ହୁଏ ପିଲା ଯେତେବେଳେ ଖେଳିବେ ସେମାନେ ସକ୍ରିୟ ହୋଇକି ପାଠ ପଢ଼ିବାକୁ ବି ଇଚ୍ଛା କରିବେ ଏବଂ ଖେଳ ହେଉଛି ଗୋଟିଏ ମାନେ ଆନନ୍ଦ ଦାୟକ ଯ ଦ୍ଵାରା କି ଆମର ଯେତେ ବି ଦୁଶ୍ଚିନ୍ତା ଥାଏ ସବୁ ଦୂର ହେଇଯାଏ ଏବଂ ଆମକୁ ଆନନ୍ଦ ପ୍ରକାଶ କରିଥାଏ